ହେଲୋ ସାର୍ ମୁଁ ହିତେଶ୍ କୁମାର ଭବର୍ତ୍ତୀ କହୁଛି ଆପଣ ଜୋମାଟୋରୁ କହୁଛନ୍ତି ତ ମୁଁ ଜୋମାଟୋରୁ ମଟନ୍ ବିରିୟାନୀ ଅର୍ଡର୍ କରିଥିଲି ମୁଁ ସେଥିରେ ଆଉ କିଛି ଆଡ୍ ହୋଇପାରିବ କି ନାହିଁ ମୁଁ ଆପଣଙ୍କଠୁ ପଚାରିବାକୁ ଚାହୁଁଛି ଯଦି ଆଉ କିଛି ଆଡ୍ ହୋଇପାରିବ ତାହେଲେ ଆପଣ ସେଇଠି ଆଉ ଗୋଟିଏ ଚିକେନ୍ ବିରିୟାନୀ ଆଡ୍ କରିଦିଅନ୍ତୁ ଏବଂ ତା ସହିତ କିଛି ପାପଡ଼ କିମ୍ବା ଚିପ୍ସ ଅଛି ତାହେଲେ ଆଡ୍ କରିକି ପଠାଇବେ ଧନ୍ୟବାଦ